ଆୟୁର୍ବେଦିକ ମାନେ ଭଲ ଔଷଧ ହୋମିଓପାଥିକ ବି ଭଲ ଆୟୁର୍ବେଦିକ କ'ଣ ମାନେ ମନେକର ଆମକୁ ଥଣ୍ଡା ହେଲା ଆମେ ମେଡ଼ିକାଲ ଯାଇକି ଔଷଧ ବଟିକା ଖାଇବା ସେ କେବେ ରିଏକ୍ସନ ହୋଇପାରେ କିମ୍ବା କାହାର ଅଧିକ ପାୱାର ଦେଇପାରେ ଦେ ଯଦି ହୋଇଥିବ ବି ମୁଣ୍ଡ ଫୁଣ୍ଡ ବୁଲାଇବ ଏମିତି ହୋଇପାରେ କିନ୍ତୁ ଆୟୁର୍ବେଦିକର ସେସବୁ ନାହିଁ ମନେକର ଯଦି ଥଣ୍ଡା ହେଲା ଆମେ ସାଧାରଣ ଭାବେ ତୁଳସୀ ପତ୍ର ମହୁ ଏସବୁ ମାନେ ଟିକେ ଉଷୁମ କରି ତାକୁ ଚାମୁଚରେ ଆଣିବ ଚାମୁଚରେ ଉଷୁମ କରି ଟିକେ ତୁଳସୀ ପତ୍ର ରସ ମହୁ ପକାଇକି ତାକୁ ଏକାଠି ଉଷୁମ କରିକି ଦେଲେ ସେହିଟା ବି ମାନେ ଥଣ୍ଡା କମିଯାଏ ହୋମିଓପାଥିକର ସେମିତି ତାର ଛୋଟ ଛୋଟ ଗୋଲିର ଚିନି ଧଳା ଧଳା ଚିନିର ଔଷଧ ସିଏ ବି ଡେରିରେ କିନ୍ତା ଭଲ ହୁଏ କିନ୍ତା ଡେରି ଟିକେ ମାନେ ସମୟ ଲାଗେ ଭଲ ହେବା ପାଇଁ ଟିକେ ସମୟ ଲାଗେ କିନ୍ତୁ ସବୁବେଳେ ଏହିଟା ଦେହର ଜୀବାଣୁ ଯାଇଥାନ୍ତି ଭଲ ହୋଇଯାଇଥାଏ ଆମେ ଆୟୁର୍ବେଦିକ ନେବା ଫଳରେ କ'ଣ ଯେଉଁ ମେଡ଼ିକାଲ ଯିବା ଫଳରେ କ'ଣ ସେ ମେଡ଼ିସିନ ଖାଇବା ସେ ରିଏକ୍ସନ ହେବ ସେ ମାନେ ହାଲିଆ ଲାଗେ ଏ ସବୁ ବିଭିନ୍ନ ପ୍ରକାର ଆୟୁର୍ବେଦିକରେ ସେସବୁ ନାହିଁ ବହୁତ ପ୍ରକାରର ଆୟୁର୍ବେଦିକ ଔଷଧ ଚେର ମୂଳିରୁ ତିଆରି ହେଉଛି ଯେଉଁଠି ସେହିଥିରେ ବି ବହୁତ ଭଲରୁ ବି ଭଲ ହେଉଛନ୍ତି ମୋତେ ବି ଆୟୁର୍ବେଦିକ ଆଉ ହୋମିଓପାଥିକ ୟେ ବହୁତ ପସନ୍ଦ ମୁଁ ବି ଏ ପର୍ଯନ୍ତ ମେଡ଼ିକାଲ ଯାଇନି କି ମେଡ଼ିକାଲ ଔଷଧ ଖାଇନି ମୁଁ ଯେବେ ବି ହୁଏ ହୋମିଓପାଥିକ ଖାଏ ଆଉ ସେହି ତ ଥଣ୍ଡା ହେଲାମାନେ ସେହି ଯେଉଁ ଥଣ୍ଡା ହେଲା ତୁଳସୀ ପତ୍ର ମହୁ ଖାଇଦିଏ ସେହିଥିରେ ବି ଏହି ପର୍ଯ୍ୟନ୍ତ ମୋ ଶରୀର ସୁସ୍ଥ ଅଛି